ହ୍ୟାଲୋ ମା ମଙ୍ଗଳା ହୋଟେଲ୍ରୁ କହୁଛନ୍ତି ମୁଁ ବାରିଙ୍ଗାରୁ କହୁଥିଲି କିଛି ଖାଇବା ଅର୍ଡ଼ର୍ କରିବାର ଥିଲା କ'ଣ କ'ଣ ଅଛି ହଉ ତାହେଲେ ଚିକେନ୍ ବିରିୟାନି ଫୁଲ୍ଟେ ଦେଇଦେବେ ତା ସହିତ କିଛି ଥଣ୍ଡା ପାନୀୟ ଦେବେ ଆଉ ଯାହାକି କୋକ୍ ଫଳରସ କି ଘୋଳ ଦହି ଯାହା ଅଛି ଦେବେ ଆଉ କ୍ୟାସ୍ ଫୋନ୍ପେ ଦେଇଦେବି ନହେଲେ ଆସିଲେ କ୍ୟାସ୍ ଦେଇଦେବି ଆଉ ଆଉ କେତେବେଳେ ଆଣିକି ଦେବେ ଆପଣ ଏଇ କଣ କି ଆମର ଖାଇବା ଟାଇମ୍ ଦୁଇଟା ହେଲେ ତ ତା ପୂର୍ବରୁ ଦେଇଦେଲେ ଆମେ ଟିକେ ଖାଇଦିଅନ୍ତୁ ଆଉ ହେବ ତ ନା କଣ କହୁଛନ୍ତି ହଉ ଠିକ୍ ଅଛି ଟିକେ ଭଲ ଜିନିଷ ଦେଖିକି ଦେବେ ଆଉ ବେଶୀ ମସଲାମସଲି ଦେବେନି ହଉ ତାହେଲେ ଠିକ୍ ଅଛି ଅପେକ୍ଷାରେ ରହିଲୁ ଧନ୍ୟବାଦ